ମୁଁ କିଣିଥିବା ଗ୍ୟାସ୍ଟିର ଭଲ ଗୁଣ ଗୁଡ଼ିକ ହେଉଛି ଗ୍ୟାସ୍ଟି ଭଲ ଜଳୁଛି ସୁଇଚ୍ ଗୁଡ଼ାକ ଭଲ ଅଛି ଏବଂ ଜୋରରେ ମଧ୍ୟ ଜଳୁଛି ଦେଖିବାକୁ ସୁନ୍ଦର ତା ର ଟିଣ ଟିଣଟି ଟିକେ ଭଲ ଲାଗୁଛି ରୋଷେଇ କରିବାକୁ